ହେଲୋ ହଁ କୁହନ୍ତୁ ହଁ ହେଲୋ ନମସ୍କାର ହଁ କ'ଣ କୁହନ୍ତୁ

ପରିବା ପରିବା ବାଇଗଣ ଏତେ ଅଛି ଏନା ଚାଳିଶ ଟଙ୍କା ଆଉ ଟମାଟୋ ଟମାଟୋ ଅଛି ସତୁରି ଟଙ୍କା ଆଉ ଆଳୁ ଅଛି ଷାଠିଏ ଟଙ୍କା ଆଉ ଆପଣ କେତେ କ'ଣ ଚାହୁଁଛନ୍ତି ନେବା ପାଇଁ କେତେ କ'ଣ ନେବା ପାଇଁ ଚାହୁଁଛନ୍ତି ଆଜ୍ଞା

ପୋଟଳ ପୋଟଳ ଅଛି ସତୁୁରି ଟଙ୍କା ହଉ ଦଶ ଟଙ୍କା କମେଇଦେବା ଆଉ ଆଉ ଛୁଇଁ ଅଛି ଆଉ ବିନ୍ ଅଛି ଆଉ କୋବି ବି ଅଛି ସବୁ କିଛି ପରିବା ଅଛି ଆଉ ଛୁଇଁ ଏବେ ଶହେ ଟଙ୍କା ଅଛି କୋବି ଅଛି ଷାଠିଏ ଟଙ୍କା ଆଉ ହଉ ତା'ହେଲେ ଆଜ୍ଞା ଛୁଇଁ ଶହେ ଟଙ୍କା ଅଛି ଆଉ ଆପଣଙ୍କ ପାଇଁ ହେଲା ହୋଇଯିବ ଅଶୀ ଟଙ୍କା ଆଉ ଆଜ୍ଞା କେତେ ଲେଖା ନେବେ କେତେ ନେବେ

ସେତିକି ତ ହଉ